ହଁ ମାଡ଼୍ୟାମ ନମସ୍କାର ମୁଁ ବୃନ୍ଦାବନପୁରରୁ ପ୍ରଭାସିନୀ ମିଶ୍ର କହୁଛି ଆପଣ ପରା କ'ଣ ଜନସେବାରେ କ'ଣ ଟିକେ ସାହାଯ୍ୟ କରୁଛନ୍ତି ଆଉ ମୋର ଟିକେ ଅସୁବିଧା ହୋଇଛି ଅସୁବିଧାଟା କହିବି ଆଉ ଆଉ ଶୁଣ ଏହି ମୁଁ ତ ମୋତେ ତ ବୟସ ହୋଇଗଲାଣି ଆଉ ମୋତେ ପଞ୍ଚାୟତରୁ ଭତ୍ତା ମିଳୁନି ଆଉ ଭତ୍ତା ମୋର ଯାଇଛି ହେରି ଆକାଉଣ୍ଟକୁ ରଣପୁରକୁ ମୁଁ ତ ଯାଇପାରୁନି ବୁଢ଼ୀ ମଣିଷ ଆଉ କେମିତି ମୁଁ ଏହି ଭତ୍ତା ପଇସାଟା ମୁଁ କେମିତି ପାଇବି ମୋତେ ଟିକେ ସରପଞ୍ଚଙ୍କୁ କହିକି କ'ଣ କହିକି ମୋତେ ଟିକେ ସାହାଯ୍ୟ କରିବେ

ଧନ୍ୟବାଦ ହଁ ଆଉ ପ୍ରୋବ୍ଲେମ ଅଛି ଟିକେ ଆଖିକି ଦେଖାଯାଉନି ହଁ ଆଖିକି ଦେଖାଯାଉନି ଆଉ କେଉଁଠି ପରା କ'ଣ ପଞ୍ଚାୟତ ପଞ୍ଚାୟତ କେଉଁଠି ପରା କ'ଣ ୟେ କରୁଛି କ୍ୟାମ୍ପ ଫ୍ୟାପ କେଉଁଠି କରୁଛି ମୋତେ ଟିକେ କହିଲେ ନହେଲେ ମୁଁ ଯାଇକି ଟିକେ ମୋ ଆଖିଟା ଦେଖନ୍ତି ଆଖି କେଉଁଥିପାଇଁ କ'ଣ ହେଉଛି ଆଖିରେ ପରସ୍ତ ଫରସ୍ତ ୟେ ହୋଇଛି ଆଖି ପ୍ରୋବ୍ଲେମ ଟିକେ ଦେଖାନ୍ତି

ହେଉ ତା'ହେଲେ ମୋତେ ଯେବେ କ୍ୟାମ୍ପ ପଡ଼ିବ ମୋତେ ଫୋନ କରିକି ଟିକେ ଜଣାଇବେ ହେଲା ମୋର ଘରେ ପା ଅସୁବିଧା ତେଣୁକରି ମୋତେ ଜଣାଇଲେ ମୁଁ ସେ କ୍ୟାମ୍ପକୁ ଯିବି ଯାହା କରିବି

ହଁ ଆଉ ହଁ ଗାଁର ତ ଅସୁବିଧା ଅଛି ଏହି ଗାଁକୁ ତ ୟେ କ'ଣ ପାଣି ଆସିବାର ଥିଲା ତ ତେଣୁ କରି କ'ଣ ପାଣି ଆସିନି ଲୋକ ହଇରାଣ ହେଉଛନ୍ତି ଆଉ ଟିକେ କାହାକୁ ଯାଇ କୁହା କୁହି କଲେ ଗାଁକୁ ବି ପାଣି ଆସିପାରନ୍ତା ହଁ ଆଉ ଗୋଟିଏ ଅସୁବିଧା ଶୁଣନ୍ତୁ ଆମ ପଡ଼ିଶା ଘରେ ଗୋଟିଏ ବୁଢ଼ା ମଣିଷଟେ ତାଙ୍କର ଭତ୍ତା ସେ ଯାଇକି ଆଣିପାରୁନି ଆଉ ତାଙ୍କର ବି କେହି ନାହାନ୍ତି ଟିକେ ଅସୁବିଧା ହେଉଛି ସେଥିପାଇଁ କ'ଣ ଟିକେ ତାଙ୍କୁ ସାହାଯ୍ୟ କର ଆଉ ଆପଣ ଟିକେ ତାଙ୍କ ଘରେ ଆଣିକି ତାକୁ ଯଦି ଦେଇ ଦିଅନ୍ତେ ତ ଆହୁରି ଭଲ ହୁଅନ୍ତା ବୁଢ଼ା ମଣିଷଟେ ଯାଇପାରୁନାହିଁ ହଁ ଏବେ ତ ବଡ଼ ଅସୁବିଧା ଆଗରୁ ଦେଉଥିଲେ ପଞ୍ଚାୟତରେ ଭଲ ହେଉଥିଲା ସମସ୍ତେ ଯାଇକି ଆଣୁଥିଲେ ଏବେ ଯେଉଁ ବ୍ୟାଙ୍କ ସିଷ୍ଟମ କରିଦେଲା ସେ ବହୁତ ଅସୁବିଧା କେହି ଯାଇ ପାରୁନାହାନ୍ତି ଆଉ ଆଣିବା ଆଣିବି ପାରୁନାହାନ୍ତି ବୁଢ଼ା ବୁଢ଼ୀ ମାନେ ବହୁତ ହଇରାଣ ହେଉଛନ୍ତି ପଇସା ବି ଆଣିକି ମାସକୁ ମାସ ଖର୍ଚ୍ଚ କରିପାରୁନୁ ଆଉ ଏକା ବେଳକେ ଦୁଇ ତିନି ମାସର ଆସିଲା ବେଳକୁ ୟେ ହେଉଛି ସେହିଟା ଟିକେ ଅସୁବିଧା ହେଉଛି ଆଉ ହଁ ହେଉ ଧନ୍ୟବାଦ